ଗ୍ରାମାଞ୍ଚଳରେ ସରକାରୀ ଶାସନର ବହୁତ ଅଭାବ ରହିଥାଏ ସେଥିମଧ୍ୟରୁ ଦୁର୍ବଳ ସରକାରୀ ସେବା ହେଉଛି ଗୋଟିଏ ସରକାରୀ ସେବା ଠିକ୍ ଭାବରେ ଲୋକମାନଙ୍କୁ ମିଳିନଥାଏ ସେମାନେ ଠିକ୍ ସମୟରେ ସରକାରୀ ସୁବିଧା ପାଇପାରନ୍ତିନାହିଁ ଯେପରିକି ଗ୍ରାମରେ ଗୋଟିଏ ଭଲ ଡ଼ାକ୍ତରଖାନା ନଥାଏ ସେହି ଡ଼ାକ୍ତରଖାନାରେ ଡ଼ାକ୍ତର ମଧ୍ୟ ନଥାନ୍ତି ଭଲ କମ୍ପାଉଣ୍ଡର୍ ମଧ୍ୟ ନଥାନ୍ତି ଲୋକମାନେ ଠିକ୍ ଭାବରେ ଡ଼ାକ୍ତରଖାନାରେ ଚିକିତ୍ସା ହୋଇପାରନ୍ତି ନାହିଁ ଲୋକମାନଙ୍କର ରୋଗ ଏତେ ମାତ୍ରାରେ ବଢ଼ିଯାଇଥାଏ ଯେ ସେମାନେ ବଡ଼ ଡ଼ାକ୍ତରଖାନାରେ ଦେଖେଇବାକୁ ସକ୍ଷମ ହୁଅନ୍ତି ନାହିଁ ଯାହାଫଳରେ ସେମାନେ ମୃତ୍ୟୁବରଣ ମଧ୍ୟ କରନ୍ତି ଗ୍ରାମାଞ୍ଚଳରେ ଭଲ ଘର ମଧ୍ୟ ସରକାରଙ୍କ ଠାରୁ ଆସୁଥିବା ଘର ମଧ୍ୟ ଲୋକମାନେ ପାଇନଥାନ୍ତି ସେହି ଘର ବିନା ଲୋକମାନେ ଚାଳ ଘରେ ନିଜର ଜୀବନଯାପନ କରନ୍ତି ବର୍ଷା ହେଲେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏହି ସବୁ ବ୍ୟବସ୍ଥାର ସୁବିଧା ଗ୍ରାମରେ ନଥାଏ ଭଲ ପାଇଖାନା ମଧ୍ୟ ନଥାଏ ଲୋକମାନେ ବାହାରକୁ ଝାଡ଼ା ଯାଆନ୍ତି ପ୍ରତ୍ୟେକ ସରକାରୀ ସୁବିଧାରୁ ଗ୍ରାମାଞ୍ଚଳ ମୁକ୍ତ ହୋଇଥାଏ ତ ଗ୍ରାମାଞ୍ଚଳରେ ସରକାରୀ ଶାସନର ଅଭାବ ବହୁତ ଭାବରେ ଦେଖାଯାଏ ଲୋକମାନେ ସେଥିପାଇଁ ବହୁତ ଅସୁବିଧାର ମଧ୍ୟ ସମ୍ମୁଖୀନ ହୁଅନ୍ତି